ହ୍ୟାଲୋ ଆଜ୍ଞା କୁଲର୍ କମ୍ପାନୀରୁ ସାମ୍ସଙ୍ଗ୍ କମ୍ପାନୀରୁ କହୁଥିଲେ କି ମୁଁ ଆପଣଙ୍କ ସାମ୍ସଙ୍ଗ୍ କମ୍ପାନୀରୁ ଗୋଟେ ପ୍ରଡ଼କ୍ଟଟେ କିଣିଥିଲି ଗୋଟେ କୁଲର୍ କିଣିଥିଲି ଯେଉଁଟାକି ବହୁତ ଖରାପ ଆସିଛି ଯେଉଁଟାର ମୋତେ କହିଲେ ବି ବହୁତ ଖରାପ ଆସିଛି ତା'ର ପଙ୍ଖାଟା ଗୋଟେ ବୁଲୁ ଚାଲୁଚାଲୁ ବୁଲିଯାଇ ଏମିତି ଷ୍ଟପ୍ ହୋଇଯାଉଛିି ତାକୁ ପାଣି ପକାଇଲେ ସେଇଟା ବୁଲୁନି ସକ୍ ମାରୁଛିି ବହୁତ ଖରାପ ଗୋଟେ ପ୍ରଡ଼କ୍ଟ ଦେଇଛନ୍ତି ମୋତେ ଟିକିଏ ବି ଭଲ ଲାଗିଲାନି ଆପଣ ସାମ୍ସଙ୍ଗ୍ କମ୍ପାନୀରୁ ଏମିତି ପ୍ରଡ଼କ୍ଟ୍ଟା ଗୋଟେ ବାଏ କରିକି ମୋତେ ବହୁତ ବଡ଼ ଭୁଲ୍ ହେଲା ଆପଣଙ୍କୁ ମୁଁ ଏତିକି ରିକୁଏଷ୍ଟ୍ କରିବି କି ଯେ ମୋତେ ଏଭଳି ଖରାପ ପ୍ରଡ଼ାକ୍ଟ୍ଟା ନଦିଅନ୍ତୁ ଆର ଥର ଆଉ ଆପଣଙ୍କ ପ୍ରୋଡ଼କ୍ଟ୍ଟା ବହୁତ ଖରାପ ତା'ର ଫ୍ୟାନ୍ ବୁଲୁନି ସେ ବେଳେବେଳେ ବନ୍ଦ ହୋଇଯାଉଛି ମୋତେ ବହୁତ ରାଗ ଲାଗୁଛି